ମୁଁ ଯେଉଁ କୁଲରଟି କିଣିଥିଲି ତାହାର ଖରାପ ଗୁଣ ଗୁଣ ଗୁଡ଼ିକ ହେଲା କୁଲରଟି ଧଳା ରଙ୍ଗର ହୋଇଥିବାରୁ ଖୁବ ଶୀଘ୍ର ମଇଳା ହୋଇଯାଉଛି ଅଳ୍ପ ସମୟ ଚାଲିବା ପରେ ଥଣ୍ଡା ପବନ କମି ଯାଉଛି ଅଧିକ ଦାମ୍ ଦେଇ କିଣିଥିଲି